ଏକ ପାଞ୍ଚ ଦୁଇ ହଜାର ତିନି ଦୁଇ ତିନି ଦୁଇ ହଜାର ଚାରି ଚାରି ପାଞ୍ଚ ଦୁଇ ହଜାର ଛଅ ସାତ ଆଠ ଦୁଇ ହଜାର ନଅ ଦଶ ଏଗାର ଦୁଇ ହଜାର ସତର